ହଁ କହୁନୁ କହ ଏ ହଁ ରେ ବୁଲିବାକୁ ତ ଭଲ ତା ଛୁଟି ଫୁଟି ଅଛି କଲେଜ୍ ଫଲେଜ୍ କୁଆଡ଼େ ଯିବା କହ ହଁ ରେ ସେ ଭୁବନେଶ୍ଵର ଲାଇନ୍ ଭଲ ଅଛି ତ ନନ୍ଦନ ଫନ୍ଦନ ଯିବା ମୁଁ ଭି ଯାଇନି ବହୁତ ଦିନ ହେଲାଣି ଯାଇନି ତ ଆଉ କେବେ ଗୋଟେ ଯାଇଥିଲି ଯେ ହଉ ଠିକ୍ ଅଛି ଚାଲ୍ ବାହାରେ ନନ୍ଦନକାନନ ଯିବା ବୁଲିକି ଆସିବା ଏବେ ତ ଗୋଟେ କାମ କରେ ମୁଁ ତୋତେ କହୁଛି ଦୁଇ ତିନି ଦିନ ପରେ ବାହାରିବା ହେଲା ହଁ ଏଇଠୁ ଡାଇରେକ୍ଟ ଆମେ ଏଇଠୁ ଫୁଲବାଣୀ ବସରେ ବସି ପଡ଼ିବା ୟେ ବସରେ ବାହାରି ପଡ଼ିବା ପଳେଇବା ସେଇଠୁ ଆଉ ଡାଇରେକ୍ଟ ଭୁବନେଶ୍ୱର ପହଞ୍ଚିଲେ ତ ନନ୍ଦନକାନନ ବସ୍ ଅଛି ନହେଲେ ମୋ ବସରେ ପଳେଇବା ଏଇଠୁ ଆଉ ନାହିଁ ଖାଲି ଶୁଣିଛୁ ଭଲ ଏହି ଭଲ ଭଲ ଜିନିଷ ଏ ପକ୍ଷୀ ପଶୁ ସବୁ ଅଛନ୍ତି ଏ ଜୁଲୋଜିକାଲ ପାର୍କରେ ବି ଭଲ ଅଛି ନା ସେ ଜୁଲୋଜି ପାର୍କ ଜୁଲୋଜିକାଲ ପାର୍କ ଆଡ଼େ ଟିକେ ବୁଲି ଯିବା ସବୁ ପକ୍ଷୀ ବିହାର ବି ଅଛି ସେପଟେ ବି ଯିବାର ଅଛି ନା ଆଉ ଦେଖିକରି ଆସିବା ଶୁଣିଛି ଖାଲି କଥା ଯାକ

ହେଲେ ଯାଇଥିଲ କି ଏବେ କେବେ ହଁ ମୋ ସାଙ୍ଗ ମାନେ ବି ସମାନେ ଯାଇଥିଲେ ଯେ କହୁଥିଲେ ଆଉ ଭଲ ଭଲ ଅଛି ଆଉ କୁମ୍ଭୀର ହେଲେ ବି ଆସିଛି ଚାରି ପାଞ୍ଚଟା ଆଉ ବାହାରର ତାପରେ ଏପଟେ ବାଘ ଫାଗ ହେଲେ ବି ଅଛନ୍ତି ଚିତା ବାଘ ବି ଅଣା ହେଇଛି ଦୁଇଟା ଏମିତି କହୁଛନ୍ତି ତ ଦେଖିଗଲେ ଭଲ ହୁଅନ୍ତା ହଉ ତୁ ବାହାରେ ତୁ ଦେଖ ପଇସା ପତ୍ର ରେଡ଼ି କରି ରଖିଥା ଆଉ ଯିବା ତ ଆଉ ବୁଲି ଦେଇକି ପଳେଇ ଆସିବା ସେପଟୁ ସେମିତି ଆଉ ଜୁଲୋଜିକାଲ ପାର୍କ ଯିବା ଏଇ ପକ୍ଷୀ ଗୁଡ଼ାକର ଭଲ ଅଛନ୍ତି ନା ପକ୍ଷୀ ଗୁଡ଼ାକ ଭଲ ଭିଡ଼ିଓ ଫିଡ଼ିଓ ଟିକେ କରିଦେବା ଆଉ ପକ୍ଷୀ ବିହାର ପଳେଇବା ସିଆଡ଼ୁ ଆଡ଼ୁ ଯାଇକି ଆଉ ଆଉ ତୁ ଘରେ କହିଥା ସବୁ ଘରେ କହିଥା ଘରେ କହିକି ରେଡ଼ି ହେଇଥା ପହରଦିନ ଆଡ଼େ ବାହାରିବା ପଳେଇବା କଥା ଡାଇରେକ୍ଟ ଆଉ ହଁ ହଉ ସେହିପଟୁ ଯାଇକି କଣ କିଣା କିଣି କରି ଟିକେ ପଳେଇ ଆସିବା ଆଉ ବରଂ ଭୁବନେଶ୍ବର ଟା ବୁଲିକି ପଳେଇ ଆସିବା ଆଉ ମନ୍ଦିର ଫନ୍ଦିର ଯିବା ଆଉ ହେବ ଯଦି ପୁରୀ ଆଡ଼େ ଟିକେ ପଳେଇବା ଯାଇକି ଆସିବା ଆଉ ଦେଖେ ଏପଟେ ଦେଖେ ଜୁଲୋଜିକାଲ ପାର୍କ ଟିକେ ଦେଖେ ଟିକେ ଭଲ ଦେଖିବୁ ପ୍ରାଣୀ ଯାକ ସବୁ ଯାକ କେମିତି ସବୁ ତୁ ଦେଖିବୁ ଆଉ ହଁ ହଉ ଠିକ୍ ଅଛି ତୁ ବାହାରେ ତୁ କଥାବାର୍ତ୍ତା ଘରେ କହିଥା ଘରେ କହିକି ବାହାରେ ଆଉ ହେଲା ବାହାରିବା ଯିବା ଆଉ ହଉ